ହେଲୋ ହଁ ହଁ ହଁ ଆମର ଯୋଉ ପାଣି ଦେଉଛନ୍ତି ଆମେ ତ ପାଣିର ପାଣି ନେଇଛୁ ଆପଣଙ୍କ ଠାରୁ ପାଣି ଆମକୁ ଦେଉଛନ୍ତି ଆମର ପାଣି ଟିକେ କ'ଣ ଗୋଳିଆ ଆସୁଛି ଆଉ ଠିକ୍ ଟାଇମ୍ରେ ବି ପାଣି ଆସୁନି ଆଉ ଏମିତି ପାଣି ଦେଲେ ଆମେ କେମିତି କ'ଣ କରିବୁ ଆଉ ପାଣି ବି ସ୍ମେଲ ଆସୁଛି କେମିତି କ'ଣ କରିବୁ ନାଇଁ ଦେଖିବେ ଟିକେ ଆଗକୁ କେମିତି କ'ଣ ହଁ ହଁ ରଖି ହଁ ରଖିଦେଲା ପରେ ପାଣିର ତଳ ଅଂଶଟା ଟିକେ ପଡ଼ିଯାଉଛି ଧଳା ଧଳା ପଡ଼ିଯାଉଛି ତ ସେଥିପାଇଁ କିି ସେଥିପାଇଁ ହଁ ଆଉ ହଁ ପାଣିର